ମୋର ବହୁତ ବୁଲାବୁଲି କରିବା ପାଇଁ ବହୁତ ଶଉକ ଅଛି ବାହାର ଦେଶ ବୁଲିବା ପାଇଁ ଭି ବହୁତ ଶୌକ ଆମ ଭାରତରେ ଯେତେ ଜିଲ୍ଲା ରାଜ୍ୟ ଅଛି ସବୁ ଯାଗା ବୁଲିବା ପାଇଁ ବହୁତ ଇଚ୍ଛା ଯେମିତି ମାନେ ପୁରୀ ଗୋଟିଏ ଜାଗା ସମୁଦ୍ର ଅଛି ସେଇଠି ଜଗନ୍ନାଥ ମନ୍ଦିର ଅଛି ସେହି ଜାଗାକୁ ଯାଇକିନା ଦେଖିବା କୋଣାର୍କ ଯାଇକିନା ବୁଲିବା କୋଣାର୍କରେ ସୂର୍ଯ୍ୟ ମନ୍ଦିର ସେଇଠି ଦେଖିବା ନହେଲେ ଚିଲିକା ଯାଇକି ନା ସେଇଠି ବୁଲିବା ଏମିତି ବିଭିନ୍ନ ପ୍ରକାର ଅଛି ଜାଗା ସବୁ ବାହାର ବାହାରେ ସେମିତି ମାନେ ବହୁତ ଦେଖିବା ପାଇଁ ଯେମିତି ସୁନ୍ଦର ସୁନ୍ଦର ଜାଗା ବହୁତ ଇଚ୍ଛା କିନ୍ତୁ ଯେହେତୁ ଆମେ ଗରିବ ଗାଉଁଲି ଘର ଗାଆଁରେ ଅଛୁ ଗାଉଁଲି ଜାଗା ଗରିବ ଆମର ଏମିତି ପଇସା ପତ୍ର ଏମିତି ଟଙ୍କା ନାହିଁ ଯେହେତୁ ଖର୍ଚ୍ଚ କରି କିନା ଯାଇକି ବୁଲା ବୁଲି କରିବୁ ତାପରେ ଛୋଟ ଛୁଆ ଭି ଯଦି ଆମକୁ କୌଣସି ପ୍ରକାର ମିଳିଗଲା ମାନେ ସୁବିଧା ମିଳିଲା ଯେ ଆମେ ବୁଲାବୁଲି କରିବା ପାଇଁ ଆମକୁ ୟେରୁ ଯଦି ସୁବିଧା ମିଳିଲା ଆମେ ବାହାର ଦେଶ ଯାଇକିନା ବୁଲି ପାରିବୁ ବାହାର ଜିନିଷ ଦେଖିପାରିବୁ ମନ୍ଦିର ପୁରୀ ମନ୍ଦିର ଦେଖିପାରିବୁ କୋଣାର୍କ ଦେଖିପାରିବୁ ସମୁଦ୍ର ଦେଖିପାରିବୁ ସମୁଦ୍ରରେ ଢେଉ ଦେଖିବୁ ତାପରେ ଚିଲିକା ଯାଇକିନା ସେଇଠି କାଳୀଯାଇ ମନ୍ଦିର ଅଛି ସିଏ ଭି ଦେଖିପାରିବୁ ଏମିତି ବିଭିନ୍ନ ପ୍ରକାର ପ୍ରସିଦ୍ଧ ପ୍ରସିଦ୍ଧ ଗାଆଁ ଏଇ ଯେଉଁ ଜିନିଷ ସବୁ ମାନେ ସୋନ୍ଦର୍ଯ୍ୟ ସୋନ୍ଦର୍ଯ୍ୟ ଜାଗା ସବୁ ପାର୍କ ଏମିତି ସବୁ ଜାଗା ବୁଲି ବୁଲି କିନା ଦେଖିବା ପାଇଁ ବହୁତ ଇଚ୍ଛା କିନ୍ତୁ ଅର୍ଥ ଯେହେତୁ ନାହିଁ ଆମେ ଏହି ସବୁ ଇଚ୍ଛା ଆମ ମନରେ ରହିଛି